ହ୍ୟାଲୋ ଆଜ୍ଞା କିଏ କହୁଛନ୍ତି ପୁରୀରେ ତ ଆମର ସବୁ ସୁବିଧା କିଛି ଅସୁବିଧା ନାହିଁ ଆଉ ପୁରୀରେ ତ ଶ୍ରୀମନ୍ଦିର ବଡ଼ ଠାକୁର ଙ୍କୁ ଦେଖିବେ ତା'ପରେ ସେଠୁ ଅଛି ଆପଣଙ୍କର କୋଣାର୍କ ଅଛି ପାଖରେ ଆପଣଙ୍କର ଚନ୍ଦ୍ରଭାଗା ବି ଅଛି ସେ ପୁରୀରେ ଆପଣଙ୍କର ବାଟମଙ୍ଗଳା ଅଛି ଆଉ ବହୁତ ସାରା ଦର୍ଶନୀୟ ସ୍ଥାନ ଅଛି ସବୁ ସୁବିଧା ଆଉ ଏବେ ତ ସମୁଦ୍ର କୂଳରେ ସବୁ ନୂଆ ନୂଆ ହୋଟେଲ୍ ତିଆରି ହେଇଛି ଆଉ ସମୁଦ୍ର କୂଳରେ ସେଇ ହୋଟେଲ୍ରେ ରହିବା ଆଉ ସମୁଦ୍ରର ଦୃଶ୍ୟ ଯେ ଦେଖିବା ଆଉ ବହୁତ ଭଲ ଲାଗିବ ସେ ପରିବେଶ ବି ବହୁତ ଭଲ ବହୁତ ସୁବିଧାରେ ମଧ୍ୟ ଆପଣଙ୍କୁ ହୋଟେଲ୍ ମିଳିଯିବ ଆଉ ଆମର ଦେଖିବେ ଆପଣ ବୁଲିବେ ମୁଁ ବୁଲେଇଦେବି କିଛି ଅସୁବିଧା ନାହିଁ ଆଉ ମିଟର୍କୁ ପଚିଶ ଟଙ୍କା ଆଉ ଯୋଉଠି ପଚାରିବେ ସେଇଠି ଆଉ ଆପଣ କହୁଛନ୍ତି ବୋଲି ଏତେ ନୂଆ ଆସୁଛନ୍ତି ଆଉ ଆପଣଙ୍କ ପାଇଁ କୋଡ଼ିଏ ଟଙ୍କା କରିଦେବା ଆଉ କୋଡ଼ିଏ ଟଙ୍କା କୋଡ଼ିଏ ଟଙ୍କା ରୁ କମ୍ ହେଇପାରିବନି ଆଉ ଆମର ତ ପଳେଇବ ଖର୍ଚ୍ଚ ଆମର ତେଲ ଖର୍ଚ୍ଚ ପଳେଇବ ଆଉ ଆମର ରହିବ ପରିଶ୍ରମ ର ମୂଲ୍ୟ କ'ଣ ରହିବ ପୁରୀ ଆପଣଙ୍କର ବଡ଼ଦାଣ୍ଡ ପାଖରେ ଅଛି ଭଲ ହୋଟେଲ୍ ମୁଁ ଆପଣଙ୍କୁ ନେଇକି ସେ ଜାଗା ପାଖରେ ପହଁଞ୍ଚେଇ ଦେବି ଆଉ ଆପଣଙ୍କର କିଛି ଅସୁବିଧା ହେବନି କିଛି ଚିନ୍ତା କରିବାର ନାହିଁ ମୁଁ ନେଇକି ଆପଣଙ୍କୁ ବସେଇଦେବି ସେ ହୋଟେଲ୍ ପାଖରେ ପହଁଞ୍ଚେଇ ଦେବି ଚିହ୍ନା କରେଇଦେବି ଆପଣ ଖାଇବେ କିଛି ଅସୁବିଧା ହେବନି ଆଜ୍ଞା